ଓଡ଼ିଶାରେ ପ୍ରମୁଖ ସଙ୍ଗୀତ ହେଉଛି ନୃତ୍ୟକଳା ଏବଂ ସଙ୍ଗୀତକଳା ଏହି ଉତ୍ସବ ଓ କାଳୀନ ଦର୍ଶକମାନଙ୍କୁ ଆକର୍ଷିତ କରେ ବହୁତ ଲୋକମାନେ ଗୀତ ଗାଆନ୍ତି ନୃତ୍ୟ କରନ୍ତି ଏହି ଶାସ୍ତ୍ରୀୟ ଲୋକମାନେ ମହୋତ୍ସବ ସମସାମୟିକ ଅର୍ଥାତ କୌଣସି ଗୋଟିଏ ପର୍ବରେ ଲୋକମାନେ ବହୁତ ମଜା କରନ୍ତି ସେହି ଉତ୍ସବରେ ସମସ୍ତେ ଗୀତ ଗାଆନ୍ତି ମଧ୍ୟ ଏବଂ ନୃତ୍ୟ ମଧ୍ୟ କରନ୍ତି ସେମାନେ କୋଣାର୍କ ଉତ୍ସବ ଧଉଳି କଳିଙ୍ଗର କୌଣସି ପ୍ରକାରର ଓଡ଼ିଆ ଭାଷାକୁ ନେଇ ସଙ୍ଗୀତ ପ୍ରଭାବିତ କରନ୍ତି ସେହି ଓଡ଼ିଆ ଭାଷାରେ କୋଣାର୍କ ସଙ୍ଗୀତ ଓ ଓଡ଼ିଆ ସଙ୍ଗୀତ ବହୁତ ଆକର୍ଷିତ କରନ୍ତି ନୃତ୍ୟ ମହୋତ୍ସବ କେଉଁଠି ଗୋଟିଏ ପର୍ବର ଷ୍ଟେଜରେ ନୃତ୍ୟ ମହୋତ୍ସବ କରନ୍ତି ଓଡ଼ିଆ ଭାଷାଭାଷୀ ଲୋକମାନେ ନୃତ୍ୟ କରନ୍ତି ସେଇଥିପାଇଁ ଲୋକମାନେ ଓ ଦର୍ଶକମାନେ ଆକର୍ଷିତ କରନ୍ତି ଏହି ଧଉଳି କଳିଙ୍ଗ ଧଳା କଲିଙ୍ଗର ଉତ୍ସବରେ ଲୋକମାନେ ସମାସୟକ ଭାବେ ଏ ଦର୍ଶକମାନେ ଶାସ୍ତ୍ରୀୟ ଲୋକମାନଙ୍କ ଉତ୍ସବ ଆକର୍ଷିତ ହୁଅନ୍ତି